ଏଇସନକା ପେଟ୍ରୋଲ ଦାମ ବଢ଼ୁଛେ ବୋଲିକରି ଆମକୁ ବହୁତ ଅସୁବିଧା ହେବାକେ ପଡ଼ୁଛେ ଆଗ କମ ପଇସା ଥିଲା ପେଟ୍ରୋଲର ଦାମ ସେଥିଲାଗି ଆମେ କମ ପଇସାରେ ବି ବହୁତ ଦୂର ଯାଇପାରୁଥିଲୁ ଏଇସନକା ପେଟ୍ରୋଲ ଦାମ ଏତେ ବଢ଼ିଗଲାନ ଯେ କେନ୍ କେ ଯିବାକେ ହେଲେ ଆମକୁ ଏତେ ଏତେ ଟଙ୍କାର ପଇସା ପକାବାର୍ ପେଟ୍ରୋଲ ପକାବାକେ ପଡ଼ୁଛେ ଯେନ୍ତିକି ଶହେ ଟଙ୍କା ହେଉ କି ଦୁଇଶହ ଟଙ୍କା ଆଗ କୋଡ଼ିଏ ତିରିଶରେ ବି ବହୁତ ଦୂରିଆ ଯାଇ ହେଉଥିଲା ବାଇକ୍ କାଣା ଏଇସନକା ତ କାର୍ ଗାଡ଼ି ବସ୍ ସବୁଥିରେ ପେଟ୍ରୋଲ ଦାମ ବଢ଼ିଯିବାର ଭଡ଼ା ଦାମ ବି ବଢ଼ିଗଲାନ ଆର୍ ଅଧିକା ଗାଡ଼ି ଚାଲବାରୁ ସେଥିରୁ ଯେନ୍ ଗ୍ୟାସଟା ବାହାରୁଛେ ସେ ଗ୍ୟାସଟା ଆମର୍ ବାୟୁକେ ପ୍ରଦୂଷିତ କରୁଛେ ଯେନ୍ ବାୟୁକେ କି ଆମେ ସବୁ ଲୋକମାନେ ନିଶ୍ଵାସ ପ୍ରଶ୍ଵାସରେ ବ୍ୟବହାର କରୁଛନ୍ ଯାର୍ ଦ୍ୱାରା ଆମେ ସେ ଦୂଷିତ ବାୟୁକେ ଏନୁ ଗ୍ରହଣ କରୁଛନ୍ ତାଦ୍ୱାରା ଆମର ଫୁସ୍ଫୁସ୍ ବେଶୀ ଦୂଷିତ ଗ୍ୟାସ ଯାଉଛେ ଯାହାକି ଆମର୍ ଶରୀରକେ ବହୁତ କ୍ଷତି କରୁଛେ ସେଥିଲାଗି ପଛେକା ଆମେ ଯେତେବେଳେ ବୟସ ଆମର ହୋଇଯାଉଛେ ସେ ଟାଇମ୍ରେ ସେ ରୋଗମାନେ ଧୀରେ ଧୀରେ କରି ବାହାରୁଛେ